ଓଡ଼ିଶା ହେଉଛିି କୃଷି ପ୍ରଧାନ୍ୟ ଦେଶ କୃଷି ଏହାର କୃଷକ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଯଦିଓ କୃଷକ ଏହାର ଭୂମିକା ଗ୍ରହଣ କରିଥାଏ ତେବେ ବିଭିନ୍ନ ପ୍ରକାରର ଚାଷ ଉତ୍ପାଦନ କରିଥାଏ ଏବଂ କଞ୍ଚା ପନିପରିବା ଉତ୍ପାଦନ କରିଥାଏ ସେଭଳି ଭାବରେ କୃଷକ ଯେମିତି କଞ୍ଚା ପନିପରିବା ଉତ୍ପାଦନ କରିଥାଏ ସେଭଳି ଅନ୍ୟ ମତ୍ସ୍ୟ କୁକୁଡ଼ା ଚାଉଳ ଇତ୍ୟାଦି ଉତ୍ପାଦନ କରିବାର ଅନ୍ୟ ଅନ୍ୟ ମଧ୍ୟ କୃଷକ ରହିଛନ୍ତି ଚାଉଳ ଉତ୍ପାଦନ ଭାରତରେ ଚାଉଳ ଉତ୍ପାଦନ କିପରି ହୋଇଥାଏ ପ୍ରଥମେ ଧାନ ବୁଣାଯାଏ ତା'ପରେ ଧାନରୁ ଫସଲ ହୁଏ ଫସଲରୁ ଧାନ ହୁଏ ଧାନ ସୃଷ୍ଟି ହେଲା ପରେ ଧାନକୁ ପାଟି ସେଥିରୁ ମସିିରେ ପକାଇ ମସିିରେ ପକାଇ ଚାଉଳ ବାହାର କରାଯାଏ ଏବଂ ଚାଉଳ ବାହାର ପରେ ଚାଉଳରୁ ଭାତ ସୃଷ୍ଟି ହେଇଥାଏ ସେହି ଭାତକୁ ବିଭିନ୍ନ ପ୍ରକାରର ଲୋକମାନେ ଖାଇଥାନ୍ତି ମତ୍ସ୍ୟ ଉତ୍ପାଦନ ମତ୍ସ୍ୟ ଉତ୍ପାଦନ ହେଉଛି ଗୋଟିଏ ଜମିରେ ପାଣି ଭର୍ତ୍ତି କରି ଅଧିକାଂଶ ମାଛକୁ ଏକାଠି କରି ରଖିବା ଏବଂ ତାକୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବା ଯେପରି ସେହି ମାଛ ମାନେ ସେଇ ଖାଦ୍ୟକୁ ଖାଇ ଛୋଟରୁ ବଡ଼ ହେବେ ସେହିପରି ଭାବରେ ମାଛ ଚାଷ କଲେ ଆମର ଫସଲ ହୋଇପାରିବ ମାଛକୁ ବିଭିନ୍ନ ପ୍ରକାର ଖାଦ୍ୟ ଦେବା ଭାତ ଦେବା ବିଭିନ୍ନ ପ୍ରକାର ଡାଳ ଏଭଳି କିଛି କିଛି ଦେଇପାରିବା ସେହିପରି ଭାବରେ କୁକୁଡ଼ା ଉତ୍ପାଦନ କୁକୁଡ଼ା ପ୍ରଥମେ ଛୋଟ କୁକୁଡ଼ାକୁ ରଖିବା ତାକୁ ସେହି ବୋଲି ଖାଦ୍ୟ ଦେବା ପାନୀୟ ବ୍ୟବସ୍ଥା କରିବା ସେହିପରି ଭାବରେ ଚାଉଳ ଦେବା ଖାଇବାକୁ କୁକୁଡ଼ାକୁ ଚାଉଳ ଦେଲେ ସେ ଛୋଟରୁ ବଡ଼ ହେବ ଏବଂ ଭାତ ମଧ୍ୟ ଦିଆଯାଏ ସେଭଳି ଭାବରେ ଛୋଟ କୁକୁଡ଼ାକୁ ବଡ଼ କରିବାକୁ ହେଲେ କିଛି କିଛି ଖାଦ୍ୟ ଦିଆଯାଇ ତାକୁ ବଡ଼ କରାଯାଏ ଏବଂ କଞ୍ଚା ପନିପରିବା ବୋଲି ଭାବରେ ବିଭିନ୍ନ ପ୍ରକାର ବିହନ ରହିଥାଏ ବିହନ ରହିବା ସଙ୍ଗେ ସଙ୍ଗେ ଚାଷୀ ତାହାକୁ ଆଣି ମାଟିରେ ପୋତି ବା ବୁଣି ସେଇ ବିହନକୁ ଗଜା କରି ସେହି ବିହନରେ ମାଟି ଜାତୀୟ ଫସଲକୁ ସାର ଏବଂ ଖତ ଦେଇ ତାକୁ ଛୋଟରୁ ବଡ଼ କରି ବିଭିନ୍ନ ପ୍ରକାରର ଫଳ ଉତ୍ପାଦନ କରି ତାକୁ ବଜାରରେ ଆଣି ବିକି କିଛି ପଇସା ଉତ୍ପାଦନ କରିଥାଏ